ଶିକ୍ଷାକ୍ଷେତ୍ରରେ ମଧ୍ୟ ସରକାର ତାଙ୍କର କାର୍ଯ୍ୟ ଦକ୍ଷତା ଦେଖାଇଛନ୍ତି ଆଜିକାଲି ସ୍କୁଲ୍ ଗୁଡ଼ା ସବୁ ବହୁତ୍ ଡେଭଲପ୍ ହେଇଗଲାଣି ପାଠପଢ଼ା ବି ବହୁତ୍ ଉନ୍ନତିଧରଣ ଆଗଭଳିଆ ଆଉ ନାହିଁ ସ୍ୱାସ୍ଥ୍ୟ ସେବା ମଧ୍ୟ ଉନ୍ନତିକରଣ ହେଉଛି ଆଗରୁ ଗୋଟେ ରୋଗୀଙ୍କୁ ଯାହାହେଲା କଟକକୁ ଆଣିବାକୁ ପଡ଼ୁଥିଲା କିନ୍ତୁ ବର୍ତ୍ତମାନ ଜିଲ୍ଲା କେତେଗୁଡ଼ିଏ ସବୁ ଉନ୍ନତି ହେଇଗଲାଣି ମେଡ଼ିକାଲ୍ କ୍ଷେତ୍ରରେ ଏବଂ ସବୁ ଯାଗାରେ ପାଖାପାଖି ସବୁ ନିଜ ନିଜ ମେଡ଼ିକାଲ୍ ଯେଉଁ ଗାଁ ପାଖରେ ହେଉକି ବ୍ଲକ୍ ସ୍ତରରେ ମେଡ଼ିକାଲ୍ରେ ବି ଉନ୍ନତି ହେଇଗଲାଣି ଆଉ ତା' ସହ ଅର୍ଥନୀତି ବି ପୂର୍ବଭଳିଆ ଆଉ ନାହିଁ ଡେଭେଲପ୍ ଉନ୍ନତି ହେଇଗଲାଣି ବର୍ତ୍ତମାନ ସମସ୍ତେ ଗୋଟେ କାର୍ଯ୍ୟକ୍ଷମ ଭଳି ହେଇଗଲେଣି ବହୁତ ଗାଁ ଗାଁ ଗାଁରେ ସମସ୍ତେ ବି କାର୍ଯ୍ୟ କରୁଛନ୍ତି ନିଜ ନିଜ ଇନକମ୍ ଭଲ କରୁଛନ୍ତି ତେଣୁ ଶିକ୍ଷା ସ୍ୱାସ୍ଥ୍ୟ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଓଡ଼ିଶା ବର୍ତ୍ତମାନ ଆଉ ଭାରତ ବି ବର୍ତ୍ତମାନ ମଧ୍ୟ ଉନ୍ନତି ହୋଇଛି